ଆମ ଓଡ଼ିଶା ରାଜ୍ୟରେ ଆମ ଓଡ଼ିଶା ଓଡ଼ିଆ ଲୋକମାନଙ୍କୁ ମାନେ କୃଷି ଉପରେ ଭାରି ନିର୍ଭରଶୀଳ ଓ କୃଷିକୁ ନିଜର ପେଶା ଭାବି ତାଙ୍କର ନିଜ ସମାଜର ଜୀବିକା ନିର୍ବାହ କରନ୍ତି ଏବଂ ପେଟକୁ ପରିବାରର ପେଟ ପୋଷନ୍ତି ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟ କୃଷି ଉପରେ ନିର୍ଭରଶୀଳ ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଶାର ସମସ୍ତେ କୃଷି ଉପରେ ହିଁ ନିର୍ଭରଶୀଳ କହିବାକୁ ଗଲେ କୃଷି କ୍ଷେତ୍ର ହେଉଛି ବହୁତ ମୂଲ୍ୟାୟନ ଏବଂ ଆଦାୟକାରୀ କ୍ଷେତ୍ର ଏବଂ ଏହି କ୍ଷେତ୍ରରେ ବହୁତ ପରିମାଣର ଧନ ଅର୍ଜନ କରିପାରନ୍ତି ଏବଂ ବର୍ଷକର ପରିଶ୍ରମ ପରେ କୃଷି ଏକା ଥରକେ ମୂଲ୍ୟାୟନ ଭାବରେ ଟଙ୍କା ପାଇ ଥାଏ ଏବଂ ଏହାକୁ ସୁବିଧା ଏବଂ ସୁଯୋଗ ସୁବିଧା ଏବଂ ସୁଯୋଗ ଭାବରେ ସମାପ୍ତ କରିବା ପାଇଁ ସରକାର ବହୁ ଯୋଜନାମାନ ଗ୍ରହଣ କରିଛନ୍ତି ଏବଂ ବିନା ସୁଧରେ ଋଣ ଦେଉଛନ୍ତି ଏବଂ ସେହି ଅଭିଯାନମାନଙ୍କ ମଧ୍ୟରେ କାଳିଆ ଯୋଜନା ବଳିଆ ଯୋଜନା ଏବଂ କିଷାନ୍ ଯୋଜନା ଭଳି ଅନେକ ଗୁଡ଼ିଏ ଯୋଜନାମାନ ନିର୍ମାଣ କରିଛନ୍ତି ଏବଂ ତାହାକୁ କୃଷିମାନଙ୍କଠାରେ ଉପଲବ୍ଧ କରିଛନ୍ତି କୃଷି ପାଇଁ କୃଷିର ଆବଶ୍ୟକତା ମେଣ୍ଟାଇବା ପାଇଁ ମୋବାଇଲ୍ ଆପ୍ ମାଧ୍ୟମରେ କିଛି ଶିକ୍ଷାର ପ୍ରସାର କରିଛନ୍ତି ଏବଂ କିଭଳି ଭାବରେ ଚାଷ କରିବ ତାହା ମଧ୍ୟ ଭଲ ଭାବରେ ସରକାର ସୂଚାଇ ଦେଇଛନ୍ତି ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ କୃଷିମାନେ ଭଲ ଭାବରେ ଚାଷ କରିପାରନ୍ତି